ରୋଷେଇ କରିବା ସମୟରେ ଆମେ ବେଶି ଗ୍ୟାସ୍ ପ୍ରତି ଆଉ ଲାଇନ ପ୍ରତି ଏଗୁଡ଼ା ସବୁ ଆମେ ସତର୍କ ରହୁ ଯାହାଫଳରେ ଯଦି ଗ୍ୟାସ୍ ଖୋଲା ରହିଛି କି ଗ୍ୟାସ୍ଟା ବାହାରୁଛି ଯଦି ଆମେ ଇଲେକ୍ଟ୍ରି ସ୍ୱିଚ୍ ବି ଦେଇଦେବା ସେଥିରୁ ସ୍ପାର୍କ ହେଇକି ଘରଦ୍ୱାର ଜଳିଯିବ ଆଉ ରୋଷେଇରେ ଗୋଟିଏ ମୁଖ୍ୟ କାରଣ ହେଉଛି ଆମେ ତାକୁ ରୋଷେଇରେ ପରିବା ପତ୍ର କାଟିଲା ବେଳେ ହୁସିଆର ରହିବା ଆଉ ଯାହା ବସେଇ ଥିବା ରୋଷେଇ ଜିନିଷ ତା ପ୍ରତି ହୁସିଆର ରହିବା ଏକାଗ୍ରତା ରଖିକି ଯେଉଁ ଜିନିଷଟା କରିବା ଆଗ୍ରହରେ ଯେଉଁ ଜିନିଷଟା କରିବା ରୋଷେଇ ସେଟା ବହୁତ ସୁନ୍ଦର ଆଉ ବହୁତ ଟେଷ୍ଟି ବି ହେବ ଯାହାଫଳରେ ଆମେ ନିଆଁ ପ୍ରତି ବେଶି ବ୍ୟବହାର ବେଶି ସତର୍କ ରହିବା ଆଉ ପୋଡ଼ିଯିବ ଖାଦ୍ୟ ପୋଡ଼ି ଗଲେ ଆମେ ହଇରାଣ ହେବା ପୁଣି ସେହି ଖାଦ୍ୟ ଆଉ ଖାଇ ପାରିବାନି ସମୟ ବେଶି ଲାଗିବ ଯାହାଫଳରେ ପୁଣି ଆହୁରି ବେଶି ସମୟ ଲାଗିବ ଆମର ସମୟ ନଷ୍ଟ ହେବ ତେଣୁକରି ରୋଷେଇ ବେଳେ ନିଆଁ ପ୍ରତି ଯେମିତି ବ୍ୟବହାର ଜିନିଷ ଧରିବା ହାଣ୍ଡି ଫାଣ୍ଡି ଧରିବା ସମୟରେ ହୁସିଆରି କି ଧରିବା ଯାହାଫଳରେ ସେଇ ଗ୍ୟାସ୍ଟି ନିଆଁ ଲାଗି କି ଚାରିଆଡ଼େ ନ ଲାଗୁ ଲୁଗାପଟା ହୁସିଆରିରେ ରଖିବା ଯାହାଫଳରେ ଲୁଗାପଟା ନିଆଁରେ ପଡ଼ିକି ଆମର ଜଳି ଫଳି ନ ଯାଉ ଏଇ ସବୁ ପ୍ରତି ଆମେ ଧ୍ୟାନ ଦେଇକି ରୋଷେଇ କରିବା ସମୟରେ ଆମେ ଧ୍ୟାନ ଦେବା ଦରକାର